ମୁଁ ମୋର ଗୁରୁଙ୍କ ଠାରୁ ଗୀତ ଶିକ୍ଷିଥିଲି ମୋ ଗୁରୁ ଙ୍କ ନାଁ ହେଉଛି ମଧୁସ୍ମିତା ମାଝି ସେ ମଣିଷ ହିସାବରେ ବହୁତ ଭଲ ଟିଚର ହିସାବରେ ବି ବହୁତ ଭଲ ସେ ସବୁ ପିଲାମାନଙ୍କୁ ବହୁତ ସ୍ନେହ କରନ୍ତି ଭଲ ପାଆନ୍ତି ତ ସେଥିପାଇଁ ମୁଁ ମୋ ଗୁରୁଙ୍କୁ ବହୁତ ଭଲପାଏ ତ ସିଏ ଏମିତି ଜଣେ ମଣିଷ ସା ଟିଚର ହିସାବରେ ସେ ବହୁତ ଭଲ ଆଉ ପିଲାମାନଙ୍କୁ ମଧ୍ୟ ସ୍ନେହ ଆଦର ସବୁ କରନ୍ତି ଆଉ ଏମିତି ବି ସେ ପିଲାମାନଙ୍କୁ ଖେଳ କୁଦ କୁଇଜ ସବୁ ଜ୍ଞାନ ସମ୍ପର୍କରେ ମଧ୍ୟ ବିବରଣୀ ପ୍ରଦାନ କରନ୍ତି ସେଥିପାଇଁ ମୁଁ ମୋ ଗୁରୁଙ୍କୁ ବହୁତ ଭଲପାଏ ଏବଂ ତାଙ୍କ ହିସାବ ରେ ମୁଁ ଜଣେ ତାଙ୍କ ପାଇଁ ଜଣେ ଭଲ ସ୍ଟୁଡେଣ୍ଟ ଏବଂ ମୋ ହିସାବରେ ମୁଁ ବହୁତ ଭଲ ଏବଂ ତାଙ୍କ ହିସାବରେ ମୁଁ ତାଙ୍କ ପାଇଁ ଜଣେ ଭଲ ସ୍ଟୁଡେଣ୍ଟ ସେଥିପାଇଁ ମୁଁ ଗୁରୁଙ୍କୁ ବହୁତ ଭଲପାଏ ଗୁରୁ ବି ମୋତେ ଭଲ ପାଆନ୍ତି